ଆଜ୍ଞା ମୁଁ ସୌରଭ ଭୋଳ କହୁଥିଲି ଯାଇକା ହୋଟେଲ୍ରୁ ଆପଣଙ୍କର ବୁକିଂ କରିବା ପାଇଁ ଚାହିଁଲେ ଆମର ବିଭିନ୍ନ ପ୍ରକାରର ରୁମ୍ ଆଉ ହଲ୍ର ବ୍ୟବସ୍ଥା ଅଛି ଆପଣ କେଉଁ ପ୍ରକାରର ରୁମ୍ ଆଉ ହଲ୍ ମୁଁ ଜଣାଉଛି ଆପଣଙ୍କର କେଉଁ ପ୍ରକାର ରୁମ୍ ଆଉ ହଲ୍ ଆଭେଲେବଲ୍ କରିବାକୁ ପାଇଁ ଚାହୁଁଛନ୍ତି ସେଇଟା ଆମକୁ କନଫର୍ମମେସନ୍ କରନ୍ତୁ ଆମର ଆମର ତିନି ପ୍ରକାର ରୁମ୍ ଅଛି ଗୋଟେ ରୁମ୍ ଅଛି ଉଇଦାଉଟ୍ ଏସିରେ ଗୋଟେ ରୁମ୍ ରହୁଛି ସେରୁମ୍ରେ ଆମର ଗୋଟିଏ ଡବଲ୍ ବେଡ଼୍ ତା ସହିତ ଟିଭି ଆଉ ଆଟାଚ୍ ୱାସ୍ରୁମ୍ ରହୁଛି ଆଜ୍ଞା ତେଣୁ ଆଉ ଗୋଟେ ରୁମ୍ ଅଛି ତାହାର ଏସି ତା ସହିତ ଡବଲ୍ ବେଡ଼୍ ଖାଇବା ପାଇଁ ଡାଇନିଂ ପ୍ଲସ୍ ୱାସ୍ରୁମ୍ ଆଟାଚ୍ ୱାସ୍ରୁମ୍ ଏଲ୍ଇଡ଼ିର ବ୍ୟବସ୍ଥା ଅଛି ଆଉ ଗୋଟି ପ୍ରକାରର ରୁମ୍ ରୁମ୍ଟା ଟିକେ ବଡ଼ ରହିବ ଡବଲ୍ ଡବଲ୍ ବେଡ଼୍ ଦୁଇଟା ତା ସହିତ ବସିବା ପାଇଁ ସୋଫାର୍ ବ୍ୟବସ୍ଥା ଆଉ ଡାଇନିଂ ପ୍ଲସ୍ ଏଲ୍ ଇ ଡ଼ି ଆଉ ମ୍ୟୁଜିକ୍ ସିଷ୍ଟମ୍ ରହିଛି ଆମର ତିନି ପ୍ରକାରର ରୁମ୍ ରହୁଛି ଆପଣ ଯେଉଁ ପ୍ରକାର ରୁମ୍ରେ ଚାହିଁବେ ଆମକୁ କନ୍ଫର୍ମେସନ୍ କଲେ ଆମେ ଆପଣଙ୍କ ପାଇଁ ବୁକିଂ କରି ଦେବୁ ନା ଆଜ୍ଞା ନର୍ମାଲ୍ ରୁମ୍ରେ ପ୍ରାଇସ୍ ଆସିବା ହଜାର ଟଙ୍କା ଆଉ ଆଉ ଏସି ଦୁଇଟା ଆମର ରୁମ୍ ରହିଛି ଗୋଟେ ସିଙ୍ଗଲ୍ ବେଡ଼୍ ରହିଛି ଡବଲ୍ ବେଡ଼୍ ଗୋଟେ ରହିଛି ଆଉ ଗୋଟେ ଡବଲ୍ ବେଡ଼୍ ଦୁଇଟା ରହିଛି ଗୋଟେ ସେଇ ସିଙ୍ଗଲ୍ ବେଡ଼୍ର ଆସିବ ଆମର ଦୁଇ ହଜାର ଟଙ୍କା ଆଉ ଡ଼ବଲ୍ ବେଡ଼୍ ଦୁଇଟା ରହିଛି ସେଇଟା ଆସିବ ତିନି ହଜାର ଟଙ୍କା ପର୍ ଡ଼େ ହିସାବରେ ନା ସେଥିରେ ଆପଣଙ୍କର ଆସିବନି ହୋଟେଲ୍ ତରଫରୁ ଅଦର ସର୍ଭିସେସ୍ ତା ସହିତ ଆଟାଚ୍ ରହିଛି ଆପଣଙ୍କୁ ମର୍ଣ୍ଣିଂରେ ଟି ଆଉ କଫିର ବ୍ୟବସ୍ଥା ରହିଛି ଆଉ ଫାଷ୍ଟରେ ପୁରୀ ତରକାରୀ ତାହା ସହିତ ଉପମା ଆଉ ଯେ କୌଣସି ପ୍ରକାର ଆମର ମେନ୍ୟୁ ଅଛି ତା ଭିତରୁ ଆପଣ ଯାହା ଡିସାଇଡ଼୍ କରିବେ ତାକୁ ଆମେ ଦେଇପାରିବା ଏବଂ ଆମର ଲଞ୍ଚରେ ଭେଜ୍ ନନ୍ଭେଜ୍ ରାତ୍ରିରେ ଡିନରରେ ବ୍ୟବସ୍ଥା ତାହା ସହିତ ରହିଛି ଆଉ ଏଥିରେ ରେଟ୍ କିଛି କନ୍ସେସନ୍ ହେଇପାରିବ ନାହିଁ ଆଉ କ'ଣ ଜାଣିବାକୁ ଚାହୁଁଛନ୍ତି ମେନ୍ୟୁରେ ଆମର ଲଞ୍ଚ ଡିନର ଆଉ ବ୍ରେକଫାଷ୍ଟ ପାଇଁ ଯାହା ଯାହା ଆଇଟମ୍ ହୋଟେଲ୍ ତଫରରୁ ପ୍ରିପାରେସନ୍ କରାହେଉଛି ତାହାର ଲିଷ୍ଟ ଆପଣଙ୍କ ପାଖରେ ମେନ୍ୟୁ ଟେବୁଲ୍ରେ ଆପଣଙ୍କୁ ରୁମ୍ରେ ଦେଇ ଦିଆଯିବ ଆପଣ ସେଥିରୁ ଚାହିଁଲେ ଦେଖିପାରିବେ ପ୍ଲସ୍ ହୋଟେଲ୍ ବାବଦରେ ଯାହାବି ଛୋଟ ମୋଟ ଇନ୍ଫର୍ମେସନ୍ ଦରକାର କ'ଣ ଟାଇମ୍ ଟେବୁଲ୍ ରହିଛି ତା ପାଇଁ ବି ଗୋଟେ ସ୍ପେସିଆଲ୍ ଅଛି ଆମ ମାନେ ହୋଟେଲ୍ ତରଫରୁ ଗୋଟେ ଇଏ କାର୍ଡ଼ ଅଛି ସେ ହୋଟେଲ୍ କାର୍ଡ଼ ଆମେ ଆପଣଙ୍କୁ ପ୍ରୋଭାଇଡ଼ କରିଦେବୁ ଆଜ୍ଞା ଆପଣ ଟୁରିଷ୍ଟ ହିସାବରେ ଅସୁଛନ୍ତି ଯେ ଆପଣ ବୁଲାବୁଲି କରିବାପାଇଁ କେଉଁ ପ୍ରକାର ବ୍ୟବସ୍ଥା ନେବା ପାଇଁ ଚାହୁଁଛନ୍ତି ଆମ ହୋଟେଲ୍ରେ ଆଜ୍ଞା ଆମର ହୋଟେଲ୍ ସହିତ ଓଲା ଉବେରର ଅଟୋ ରିକ୍ସା ଏବଂ ଇଲେକ୍ଟ୍ରିକ୍ ଭେଇକିଲ୍ ତା ସହିତ କାର୍ ଟାଇଅପ୍ ରହିଛି ଆପଣ ଯଦି ଚାହିଁବେ ବୁଲାବୁଲି କରିବା ପାଇଁ ଆମେ ତାଙ୍କ ସହିତ ଆପଣଙ୍କୁ କଣ୍ଟାକ୍ଟ କରେଇ ଦେଇପାରିବା ସିଏ ଆପଣଙ୍କୁ ଆମ ହୋଟେଲ୍ରୁ ଆସି ପିକ୍ଅପ୍ କରିବେ ପ୍ଲସ୍ ଆପଣଙ୍କ ବୁଲାବୁଲି ସାରି ଆମ ହୋଟେଲ୍ ପାଖରେ ଛାଡ଼ିଦେଇ ଯିବେ ସେଥିପାଇଁ ସେ ଯାହା ଚାର୍ଜେସ୍ କରିବେ ସେଇଟା ଆପଣଙ୍କୁ ପେମେଣ୍ଟ କରିବା ପାଇଁ ପଡ଼ିବ ତାହା ଆମେ ଜଣାଇଦେବା ଆପଣଙ୍କୁ ହୋଟେଲ୍ରୁ କାଟିବ ନାହିଁ ହୋଟେଲ୍ରୁ ଚାର୍ଜେସ୍ ଅମର ଯାହା ଯେଉଁ ହିସାବରେ ଚାଲିଛି ସେହି ହିସାବରେ ନେବା ଆଉ ବାକି ଏଇ ଯେଉଁ ପେମେଣ୍ଟଟା ଆପଣ ସିଏ ତାଙ୍କୁ ପେମେଣ୍ଟ କରିବା ପାଇଁ ପଡ଼ିବ ଆଉ ହୋଟେଲ୍ରେ ଆମର ଆପଣ ଯଦି ପାଞ୍ଚ ଦିନରୁ ଅଧିକା ରହୁଛନ୍ତି ଗୋଟେ ସ୍ପେସିଆଲ୍ ଡିସ୍କାଉଣ୍ଟ୍ ସିଷ୍ଟମ୍ ପାଇବେ ଆପଣ ଯଦି ନନ୍ ଏସି ରୁମ୍ରେ ରହୁଛନ୍ତି ଆପଣ ପାଞ୍ଚ ଦିନକୁ ହେଉଛି ପାଞ୍ଚ ହଜାର ଟଙ୍କା ଆପଣକୁ ଚାରି ହଜାର ଟଙ୍କାରେ ରୁମ୍ ବୁକିଂ ହେଇଯିବ ପାଞ୍ଚ ଦିନ ଆପଣ ଫାସିଲିଟି ଆଭେଲବଲ୍ କରି ପାରିବେ

ଆଉ ଯଦି ଚାହିଁବେ ମୋ ହୋଟେଲ୍ରୁ ଜଣକୁ ଆପଣ ତ ଏଇ ଜାଗାରେ ନୂଆ ଅଛନ୍ତି

ଆଉ କ'ଣ ଆଉ ଆଜ୍ଞା ତେଣୁ ଆପଣଙ୍କୁ ଦେବା ପାଇଁ ପଡ଼ିବ ଆଜ୍ଞା ଆଉ ହୋଟେଲ୍ରେ ଯାହା ବି ଆପଣଙ୍କର ଆପଣଙ୍କୁ ପ୍ରତ୍ୟେକ ରୁମ୍ ଗୋଟେ ଗୋଟେ ଟେଲିଫୋନ୍ ଦିଆହେଉଛି ସେ ଯେଉଁ ଟେଲିଫୋନ୍ରେ ଆପଣ ଯାହାବି ସର୍ଭିସେସ୍ ଚାହିଁବେ ଜିରୋ ୱାନ୍ ୱାନ୍ ୱାନ୍ରେ କଲ୍ କରି ଆପଣଙ୍କର ଯାହାବି ଅସୁବିଧା କମ୍ପ୍ଲେନ୍ ଜରିଆରେ ଆମ ହୋଟେଲ୍ର ମ୍ୟାନେଜମେଣ୍ଟକୁ ଜଣାଇପାରିବେ ଯାହାବି ଅସୁବିଧା ସୁବିଧା ଆପଣ ହୋଟେଲ୍ ଜଣେଇ ପାରିବେ ଆମର ହୋଟେଲ୍ ମ୍ୟାନେଜମେଣ୍ଟର ଯେଉଁ ଲୋକ ଅଛନ୍ତି ସିଏ ଆପଣଙ୍କର ପ୍ରୋବ୍ଲେମ୍କୁ ନିଶ୍ଚିତ ଭାବରେ କରିବା ପାଇଁ ଚେଷ୍ଟା କରିବେ ସଲ୍ଭ କରିବା ପାଇଁ ଚେଷ୍ଟା କରିବେ ଆଜ୍ଞା ଆଜ୍ଞା ନିହାତି ଆପଣ ଘରେ କରିବେ ଆମକୁ ଜଣାନ୍ତୁ ଯଦି ଆପଣ କହିବା ଆମେ ବୁକିଂ ଆପଣଙ୍କ କରିଦେବୁ ଆଜ୍ଞା ବୁକିଂ କଲାପରେ ବି ଯଦି ଆପଣ ନଆସିପାରୁଛନ୍ତି ତା ପରେ ବି ଯଦି ଇନ୍ଫର୍ମେସନ୍ ଦେବେ କ୍ୟାନସଲେନେସନ୍ ହେଇ ଆପଣଙ୍କ ପେମେଣ୍ଟ ଆପଣଙ୍କ ପାଖକୁ ରିଟର୍ନ୍ ହେଇଯିବ ନା ନା କ୍ୟାନସଲ୍ କଲେବି ଆପଣଙ୍କ ଫଣ୍ଡ ଆପଣଙ୍କୁ ପେମେଣ୍ଟ ଆପଣଙ୍କ ପାଖକୁ ରିଫଣ୍ଡ ହେଇଯିବ